ଓ ଭାଇ ମୋର୍ ବାରିପଦା ଯିବାର୍ ଅଛି ଆଉ ଏଠି କୌଣସି ଗାଡ଼ି ଯିବା ପାଇଁ ମିଳିବ କି ଅଟୋ କି କିଛି ଗାଡ଼ି ଆଉ କେତେ ଭଡ଼ା ନେବ ମୋତେ ବୁଝି କରି ମୋତେ କହିଲ ଦେଖି